ଆମ ମୟୂରଭଞ୍ଜ ଜିଲ୍ଲା ହେଉଛି ଗୋଟେ କଳା ଏବଂ କାରିଗରୀର ଜିଲ୍ଲା ଏଠାରେ ବିଭିନ୍ନ ପ୍ରକାର କଳା ଏବଂ ସଂସ୍କୃତି ରହିଛି ସଂସ୍କୃତି ଭିତରେ ଆମର ଛଉ ନୃତ୍ୟ ହଉ କିମ୍ବା ଆଦିବାସୀ ନାଚ କିମ୍ବା ଆମର ଝୁମର୍ ବିଭିନ୍ନ ପ୍ରକାର ସଂସ୍କୃତି ରହିଛି ଏହା ପର୍ବପର୍ବାଣି ହେଲେ ବହୁ ମାତ୍ରାରେ ପାଳନ କରାଯାଏ ଆଉ କଳା ଆମ ଜିଲ୍ଲାର ପ୍ରାୟ ଅଧିକାଂଶ ଲୋକ ସବାଇ ଘାସ ବିଷୟରେ କାମ କରିଥାନ୍ତି ସବାଇ ଘାସରୁ କେମିତି ସେମାନେ ବିଭିନ୍ନ ପ୍ରକାର ଜିନିଷ ତିଆରି କରନ୍ତି ଏବଂ ତାଙ୍କର ପିଢ଼ି ପରେ ପିଢ଼ି ତାହାକୁ ସଂସ୍କୃତି ଏବଂ ଏଇ ଆମର କଳାକୁ ବଜାଇ ରଖିଛନ୍ତି ସବାଇ ଘାସରେ ଯେମିତି ଆମର ଫୁଲ ଚାଙ୍ଗୁଡ଼ି ହଉ କିମ୍ବା ଆମର ବିଭିନ୍ନ ପ୍ରକାର ଜିନିଷ ରଖିବା ପାଇଁ ତାହା ତିଆରି ହୁଏ ସବାଇ ଘାସକୁ ଆମର ଗ୍ରାମାଞ୍ଚଳରେ ଖଟରେ ମଧ୍ୟ ବ୍ୟବହାର କରନ୍ତି ଏହା ବସିବା ପାଇଁ ବହୁତ ଭଲ ଲାଗେ ଇତିହାସ ପରେ ଇତିହାସ ଆମର ଯେମିତି ପିଢ଼ି ପରେ ପିଢ଼ି ସେଇଭଳିଆ ଆମର ପୂର୍ବ ପୁରୁଷମାନେ ମଧ୍ୟ ସବାଇ ଘାସ କାମ କରୁଥିଲେ ଏବଂ ସେମାନେ ବହୁତ ବାଧାବିଘ୍ନ ସହିବା ସତ୍ତ୍ୱେ ଆଜି ମଧ୍ୟ ସେଭଳିଆ କାମ ଚଲାଇ ରଖିଛନ୍ତି ସବାଇ ଘାସରେ ତିଆରି ଦୌଡ଼ି ଆଉ ଆଜି ଆମର ରାଜ୍ୟ ତଥା ରାଜ୍ୟ ବାହାର ଏବଂ ଦେଶ ବାହାରକୁ ମଧ୍ୟ ଆମର ରପ୍ତାନି ହେଉଛି ଏବଂ ସେଥିରେ ତିଆରି ବିଭିନ୍ନ ପ୍ରକାର ଜିନିଷକୁ ବିଦେଶରେ ମଧ୍ୟ ବହୁତ ପ୍ରଶଂସା ମିଳୁଛି ସଂସ୍କୃତି କ୍ଷେତ୍ରରେ ଆମର ମୟୂରଭଞ୍ଜ ପରି ତାର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଛି ଏବଂ ଆମର ପିଢ଼ି ପରେ ପିଢ଼ି ତାଙ୍କର ସଂସ୍କୃତିକୁ ବଜାୟ ରଖାଯାଇ ପାରିଛି ତାହା ମଧ୍ୟ ବହୁତ ଲାଭଦାୟକ ଆମର ପିଲାମାନେ ମଧ୍ୟ ସେଥିରୁ ଶିଖିକି ଯେପରି ପର ପିଢ଼ିରେ ସେମାନେ ସେହି ସଂସ୍କୃତିକୁ ବଜାଇ ରଖନ୍ତି ଆମର ଛଉ ନୃତ୍ୟ ହଉ କିମ୍ବା ଆମର ଆଦିବାସୀ ଝୁମର୍ ସବୁଥିରେ ଆମର ମୟୂରଭଞ୍ଜ ଏକ ନମ୍ବର୍ ରହି ଆସିଅଛି